ଆମ ଗାଁରେ ଘର ତିଆରି କରିବା ସମୟରେ ପ୍ରଥମେ ଗଇଁଚି ଫାଉଡ଼ା କୋଦଳ ଶାବଳକୁ ପୂଜା କରାଯାଏ ଓ ଭୂମିକୁ ଖୋଳା ଯାଏ ଘର ତିଆରି କରିବା ସମୟରେ ଅଗ୍ନି କୋଣରେ ରୁହେ ରୋଷେଇ ଘର ଐଶାନ୍ୟ କୋଣରେ ରୁହେ ପୂଜାସ୍ଥଳି ଘର ଉତ୍ତର ଦିଗରେ ରୁହେ ଶୌଚାଳୟ ଘର ଏବଂ ଆମ ଗାଁରେ ଚାଳ ଘର ପକ୍କା ଘର ଆଜବେଷ୍ଟ୍ ଘର ଟାଇଲ ଘର ମାର୍ବଲ ଘର ଇତ୍ୟାଦି ଦେଖିବାକୁ ମିଳେ